ପଶୁମାନଙ୍କ ଚରିବା ପାଇଁ ସବୁଜ ଘାସ ପଡ଼ିଆ ଏବେ ଦେଖିବା ସ୍ୱପ୍ନ ହେଇ ଗଲାଣି ଛୋଟବେଳେ ଆମେ ଦେଖିଛୁ ଦେଖିଥିଲୁ ଯେ ସବୁଆଡ଼େ ବର୍ଷା ଦିନ ଆସିଲେ ସବୁଆଡ଼େ ଘାସରେ ଭରିଯାଏ ଏବେ କିନ୍ତୁ ଏବେ ସେସବୁ ନାହିଁ ଘାସ ପଡ଼ିଆ ଧୀରେ ଧୀରେ ଉଭାଇ ଗଲାଣି ଯେକୌଣସି ପଶୁ ତାଙ୍କର ଚରିବା ପାଇଁ ବହୁତ ଅସୁବିଧା ହେଉଛି ଘାସ ପଡ଼ିଆ ବିଲବାଡ଼ି ଧୀରେ ଧୀରେ ସବୁ କମ୍ ହେଇକି ସେଥିରେ କୋଠା ଘର ସବୁ ହେଇଗଲାଣି ବଜାର ହେଇଗଲାଣି ସେଇଥିପାଇଁ ସବୁଜ ଘାସ ପଡ଼ିଆ ଆଉ ଦେଖିବାକୁ ମିଳୁନାହିଁ ତା'ପରେ ଖରାପ ଜଳବାୟୁ ଜଳବାୟୁ ପାଗ ପରିବର୍ତ୍ତନର ଯେମିତିକି ବର୍ଷା ଠିକ୍ ବର୍ଷା ଦିନେ ବର୍ଷା ହେଉନି ଏବେ ହଉନି ଆଗରୁ ଠିକ୍ ଠାକ୍ରେ ହେଉଥିଲା ଏବେ ବର୍ଷା ଦିନେ ବର୍ଷା ହେଉନି ପାଣିପାଗ ବହୁତ ଖରାପ ହେଇଯାଉଛି ଆଉ ଆଉ ରହିଲା ବଜାର ବଜାରରେ ଗଲେ ଗାଈ ଗୋରୁକୁ ଦେଖିବାକୁ ମିଳେ ଗାଈ ଗୋରୁ ସେଠି କ'ଣ ଖାଆନ୍ତି ନା ପ୍ଲାଷ୍ଟିକ୍ ଜରି ପଲଥିନ୍ ଏସବୁ ଖାଆନ୍ତି ଆଉ କ'ଣ ବା ସେମାନେ ଖାଇବେ କାଗଜ ବି ଖାଇଯାଆନ୍ତି ଗାଈ ବଜାରରେ ଗାଈ ସବୁ ଏଇଭଳିଆ ଖାଆନ୍ତି ତେଣୁ କରି ଏଇସବୁ ଅସ୍ୱଭାବିକ ଖାଦ୍ୟ ତାଙ୍କ ଦେହ ପାଇଁ ବହୁତ ଖରାପ ହୁଏ ସେହି କାରଣରୁ ଗୋଟେ ଗାଈ ଯଦି ବାଛୁରୀଟେ ଜନ୍ମ କରିବ ଧୀରେ ଧୀରେ ସେ ବାଛୁରୀଟା ସୁନ୍ଦର ପ୍ରଥମେ ଲାଗିବ ତା'ପରେ ଧୀରେ ଧୀରେ ଧୀରେ ଧୀରେ ତାଙ୍କ ପେଟ ଫୁଲିଯାଏ ରୁମ ବଡ଼ ବଡ଼ ହେଇଯାଏ ଭିଟାମିନ୍ ଅଭାବ ତାଙ୍କର କ'ଣ ଅଭାବରୁ ଧୀରେ ଧୀରେ ସେ ବାଛୁରୀଟି ମରିଯାଏ ବାଛୁରୀ ଆଉ ରହେନା ଏମିତି ସବୁ ଏଇଭଳିଆ ଜଳବାୟୁ ଅଭାବ ପରିବେଶ ଖରାପ ଏଇସବୁ କାରଣରୁ ଧୀରେ ଧୀରେ ପଶୁମାନେ ବହୁତ ବିଭିନ୍ନ ପ୍ରକାର ରୋଗରେ ରୋଗରେ ଶିକାର ହେଉଛନ୍ତି